ହାଲୋ ଓଲା ଡ୍ରାଇଭର୍ କହୁଛ କେଁ କାଁ ହେଲା ଏତେବେଲ୍ ନେଇ ଆଏବା ଲେଟ୍ ହେଲାନ ଏସ୍ ଏଚ୍ ଜି ମା'ମାନେ ସବୁ ଅଛନ୍ ଯିବାର୍ ଥିଲା ନର୍ଲା କାଁ ହେଲା ଯେ ନେଇ ଆଏବା ଏତେ ଟାଇମ୍ ହେଲାନ ପଇସା ପତର୍ ପ୍ରୋବଲେମ୍ ଅଛେ ବଏଲେ ତ କହେବାର୍ କଥା ଆମ୍କୁ ଆମେ ଯେତେ ବଏଲେ ହେତେ ଦେମୁ ବଲୁଛୁଁ କାଏଁ ଲେଟ୍ କରୁଛ ଜଲ୍ଦି କରି ଆଏବାର୍ କଥା କି ନାଇଁ ଏତେବେଲ୍ ହେଲାନ ଆରୁ ଝାଏଁକରି ଆସ